ହ୍ୟାଲୋ ଜୋମାଟୁ ମୁଇଁତ ବିରିୟାନୀ ଅର୍ଡ଼ର୍ କରିଛି ଆଉ ପେମେଣ୍ଟ୍ତ ଦେଇ ସାଇଲିନ ଆଉ କେନ୍ତା ଅର୍ଡ଼ର୍ ପହଞ୍ଚିବା କରବା ଅଧ ଘଣ୍ଟା ହେଇଗଲାନ ମୁଇଁ ତ ହେମତି ଭୁକେଭି କଲିନ ଆଉ ଆମେ ତ ଅର୍ଡ଼ର୍ବି ପଠେଇ ଦେଇଛୁଁ କରିଛୁଁ ଆଉ କେନ୍ତା ନାଇଁ ସେଇଟା ଅର୍ଡ଼ର୍ ଆସିବାର୍ କରବାର୍ ପଇସା ତ ପଠାତ ପଇସା ତ ପଠା ହେଇଛି ଆଉ କେନ୍ତା ନାଇଁ ଆସିବାର୍ କର୍ବା ତୁମେ କେନ୍ତା ପଇସା ନାଇଁ ପଠେଇବି ବୋଲି କୋହୁଛ କରୁଛ ପଇସା ତ ପଠା ହେଇଛି କରିଛି ଦେଖୁନ୍ କେନୁ ତା ପାଖରେ କେନୁ କାଣ ହେଇଥିବା କରିଥିବାବେଳେ ତ କହିନାଇ ପାରୁନ୍ କରୁନ୍ ଆମେ ତ ପଠା ହେଇଛି ପଇସା ଦେଖୁନ୍ ହୁଁ ଚେକ୍ କରୁନ୍ କେତେବେଳେ ଆସ୍ବା ଯେ ନାଇଁ କି ଆମେ ଡାକିଛୁ କରିଛୁ ଦେଖୁନ୍ ଟିକେ ତାହା କେନ୍ତା ହେଲେ ସୁବିଧା ସୁବିଧା ସେନ କରୁ ଆଉ ହଁ ହେଲେ ଠିକ୍ କରୁନ୍ ଯଦି ନାଇଁ ବୋଇଲେ ଆମେ ପଇସା ର ବ୍ୟାଙ୍କ୍ ଆଡ଼ୁ ବି ଦେଖ୍ ବୁ ଦେମୁ କରମୁ ସେନା କ'ଣ ତମେ ଟିକେ ଖାଲି ଚେକ୍ କରୁନ୍ ଆଉ ଦେଖୁନ୍ ପଠ